ଗୋଟିଏ ଆନ୍ତର୍ଜାତୀୟ ସ୍ତରରେ ମିଟିଙ୍ଗ୍ ଚାଲିଥିଲା ସେମ୍ ସେଥିରେ ମୁଁ ଉତ୍ତେଜନା ହୋଇ କିଛି ଉଦ୍ଭିଦର ଫୁଲ ସଂଗ୍ରହ କରିଥିଲି ଗୋଲାପ ଟଗର ସେବତୀ ଏବଂ ମଲ୍ଲୀ ଏଇ ଭଳିଆକୁ ଏକାଠି କରି ମୁଁ ପ୍ରଦର୍ଶନ ଯାତ୍ରା କରିଥିଲି ଆଉ ସେମାନେ ମଧ୍ୟ ଉତ୍ସାହିତ ହୋଇ ମୋତେ ଗ୍ରହଣ କରିଥିଲେ